ହଁ ମୁଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହୋଇଥିବା ଦୁର୍ନୀତି ବିଷୟରେ ଅବଗତ ଅଛି ମୁଁ ଏହାର ଶିକାର ହୋଇଛି ମୋ'ର ଥରେ ପ୍ରବଳ ଟାଇଫଏଡ଼ ଜର ହେଉଥିଲା ଗ୍ୟାଷ୍ଟ୍ରିକରୁ ପେଟ କାଟୁଥିଲା ତା' ସହିତ ଜଣ୍ଡିସ ଥିଲା ମୁଁ ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲି ଯିବା ପରେ ସେଠାରେ ଡାକ୍ତର ନଥିଲେ ଡାକ୍ତରମାନେ ଠିକ୍ରେ ତାଙ୍କର କାମ କରୁ ନାହାନ୍ତି ସେ'ଠୁ ଫେରିକି ବଉଦ ମେଡ଼ିକାଲକୁ ଯାଇଥିଲି ସେଠାରେ ବି ଡାକ୍ତର ବହୁତ ଡେରିରେ ଆସିଲେ ଆସିଲା ପରେ ଲୋକମାନେ ଧାଡ଼ିରେ ଠିଆ ହେଲେ ସେମାନେ ଯିଏ ଆଗରେ ଛିଡ଼ା ହୋଇଛି ତାକୁ ନଦେଖି ପଛରେ ଯିଏ ଅଛନ୍ତି ତାଙ୍କୁ ଚିହ୍ନା ଦେଖି ଆଗ ଚେକପ କଲେ ଏଠି ମଧ୍ୟ ସରକାର ମେଡ଼ିସିନ ଦେଉଛନ୍ତି ହେଲେ ଏଠାରେ ସବୁ ପ୍ରକାରର ମେଡ଼ିସିନ ମାଗଣାରେ ଦେଇ ନଥିଲେ ଏଠି ଯେଉଁ ମେଡ଼ିସିନ ଦେଉଛନ୍ତି କମ ଟଙ୍କା ବାଲା ମେଡ଼ିସିନ ଦେଉଛନ୍ତି ଯେଉଁ ମେଡ଼ିସିନ ଅଧିକା ଟଙ୍କା ପଡ଼ିବ ବାହାରୁ କିଣିବା ପାଇଁ କହୁଛନ୍ତି ଏଠାରେ ବେଡ଼୍ର ସୁବିଧା ନାହିଁ କି ପାଇଖାନାର ସୁବିଧା ନାହିଁ ଯଦି ପାଇଖାନା ଅଛି ଅପରିଷ୍କାର ହୋଇ ପଡ଼ିଛି ସରକାର ସଫା କରିବା ପାଇଁ ଟଙ୍କା ଦେଉଛନ୍ତି ଏସବୁ ପଇସା ଖାଇ ଦେଉଛନ୍ତି ଖର୍ଚ୍ଚ କରୁ ନାହାନ୍ତି ଡାକ୍ତର ମଧ୍ୟ ଠିକ୍ ଚେକପ୍ କରୁ ନାହାନ୍ତି ସକାଳେ ଗୋଟିଏ ଥର ଆସୁଛନ୍ତି ଆଉ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖା ନାହିଁ